ଆମ ରାଜ୍ୟ ଓଡ଼ିଶା ଏକ ଏଭଳି ରାଜ୍ୟ ଏଠାରେ ବିଭିନ୍ନ ପ୍ରକାର ମତ୍ସ୍ୟ ମାଛମାନଙ୍କର ଚାଷ କରାଯାଏ ଆମ ଗ୍ରାମ ପାଖରେ ବହୁତ ଜାଗାରେ ମାନେ ମାଛ ଚାଷ କରାଯାଇଥାଏ ବିଭିନ୍ନ ପ୍ରକାର ମାଛ ତା ମଧ୍ୟରୁ ରୋହି ଭେକଟି ଖଇଙ୍ଗା ଫରୀ କଉ ଏଇଭଳି ମାଛମାନଙ୍କର ଚାଷ କରାଯାଏ ମାଛ ଚାଷ

କରାଯାଏ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଯେଉଁ ଆସେ ଏବଂ ଗାଁରେ ମାଝେଣା ହୋଇଥାଏ ସେଥିରେ ମାଛର ଦରକାର ହୁଏ ଏବଂ ମାଛ ରୋଷେଇ ହୁଏ ଯେଉଁ ଚାଷ ହୋଇଥାଏ ଯେଉଁ ମାଛ ଏବଂ ଆମେ ମାଛକୁ ବିକ୍ରୟ ମଧ୍ୟ କରୁ ବିଭିନ୍ନ ପ୍ରକାର ଯେଉଁ ଆମର ଓଡ଼ିଶାରେ କହନ୍ତି ବାର ବାର ମାସକୁ ତେର ପର୍ବ ତେର ପର୍ବ ମଧ୍ୟରେ ରଜ ନୂଆ ବର୍ଷ ଦଶହରା ଆଉ ଏମିତି ବିଭିନ୍ନ ପ୍ରକାର ପର୍ବପର୍ବାଣୀ ମଧ୍ୟ ଆମେ ପାଳନ କରୁ ଏହି ଯେଉଁ ମାଛ ଚାଷ ଆମେ କରୁ ମାଛ ଚାଷ ମାଛ ଉତ୍ପାଦନ କରୁ ମାଛ ସାଙ୍ଗସାଥୀ ରୋଷେଇ ଆଉ ମାଜେଣା ଏମିତି ସବୁ କରି ଆମେ ଆମର ଚାଲିଥାଉ ଆଉ ଏଠାକା ମୁଁ ଦେଖେ ଆମର ଏଠି ଯେଉଁ ମାଛ ଚାଷ କରନ୍ତି ଯେଉଁ ଆନ୍ଧ୍ରାରୁ ଆସିକି ମଧ୍ୟ ଏଠି ମାଛ ଚାଷ କରିଛନ୍ତି ଲୋକମାନେ ଏବଂ ବହୁତ ଲାଭବା ଲାଭ ମଧ୍ୟ ପାଇଛନ୍ତି ପାଉଛନ୍ତି ଏହି ପ୍ରକାର ଭାବେ ଯେଉଁ ମାଛ ଚାଷ ହୁଏ ମାଛ ଯେଉଁ ବାହାରେ ତାଧିଅରୁ ଆମେ ଘରେ ଖାଇବା ପାଇଁ ନେଉ ଏବଂ ରୋଷେଇ ବାସ ଏମିତି ସବୁ ହୁଏ ଆଉ ମାଝେଣା ମଧ୍ୟ ହୁଏ ବିଭିନ୍ନ ମନ୍ଦିର ଯେଉଁ ଯାଚଙ୍ଗା ଥାଏ କାହାର କେମିତି କିଏ କେଉଁଠି ଇଏ କ ରୋଷେଇ କରନ୍ତି ଏମିତି ଅନେକ ଠାକୁର ଆମର ଗୋଟେ ଠାକୁରାଣୀ ଅଛନ୍ତି ପାଳଭୋଜି ତାଙ୍କ ପାଖରେ ମଧ୍ୟ କ୍ଷେତ୍ରପାଳ ପାଳଭୋଜି ତାଙ୍କ ପାଖରେ ମାଛ ଭୋଗ ହୁଏ ଏଇ ଏଇଭଳି ଭାବେ ସବୁ ଚାଲିଥାଏ ଏମିତି ପାଳନ ପର୍ବ ପର୍ବପର୍ବାଣୀ ମଧ୍ୟ ଆମେ ପାଳନ କରୁ